ହେଲୋ ମୋର ରୁମ୍ ଭିତରେ ଅଛି ଯୋଉ ଡୋର୍ ଲକ୍ ହୋଇଯାଇଛି କିଛି ସୁବିଧା ଖାଇବା ପିଇବା ସୁବିଧା ନାହିଁ ଡୋର୍ ଖୋଲିବା ଲାଗି ଫୋନ୍ ଉଠଉନାହାଁନ୍ତି ହୋଟେଲ୍ ଷ୍ଟାଫ୍ ଏଇଟା ଆଉ କିଛି ଆଣିଦେବା ନାଇଁ ପଇସା ଫଇସା ଭଲ ନେଇଯାଉଛନ୍ତି ଆଉ ଖାଇବା ପିଇବା ଆସିକି ଆଣିକି ନେବା କେତେ କ'ଣ ବ୍ୟବସ୍ଥା ନାଇଁ କଲେ ହେବ ପଇସା ଦିଆହେଉଛି ଯେହେତୁ ରୁମ୍ ଆସୁନାହାଁନ୍ତି ବି ସଫା ମାଗୁଛନ୍ତି ପଇସା ଏକ୍ସଟ୍ରା ପଇସା ମାଗୁଛନ୍ତି ମୁଁ ଜଲଦି ଯିବାର ଅଛି ମୋ ଗୋଟେ ମିଟିଂ ଅଛି ଜଲଦି ବ୍ୟବସ୍ଥା କର ଆଚ୍ଛା ନାଁ କରିଛନ୍ତି ସୁବିଧା କିଛି ନାହିଁ ସେ ସୁବିଧା ହେଉଛି ହୋଟେଲ୍ରେ କିଛି ସୁବିଧା ନାହିଁ କିଛି ନାଇଁ ଖାଇବାର ଲାଗି କିଛି ଆଣି ଦେଉନାହାଁନ୍ତି କବାଟ ଫିଟି ଯାଉଛି

ଯାହାବି କରୁଛ ଜଲଦି କରନ୍ତୁ ହୋଟେଲ୍ ପିଲାକୁ ଉପରୁକୁ ପଠାନ୍ତୁ ହୋଟେଲ୍ ପିଲାଙ୍କୁ ପଠାନ୍ତୁ